ହ୍ୟାଲୋ ଆପଣ ମାଁ ମଙ୍ଗଳା ଟ୍ରାଭେଲ୍ସ୍ରୁ କହୁଛନ୍ତି କି ମୁଁ ଗୋଟିଏ କ୍ୟାବ୍ ବୁକ୍ କରିବାପାଇଁ ଚାହୁଁଛି କାରଣ ମୋ ଫ୍ୟାମିଲି ବୁଲେଇ ମୁଁ ପୁରୀ ବୁଲିବାପାଇଁ ଯିବାକୁ ଚାହୁଁଛି ଆପଣଙ୍କର ଚାରିଜଣ ଯିବାପାଇଁ କେତେ ଟଙ୍କା ନେବେ ଏବଂ ଛଅଜଣ ଯିବାପାଇଁ କେତେ ଟଙ୍କା ନେବେ